ହ୍ୟାଲୋ ହଁ ଭାଇ ଏଇ ଯେଉଁ ନଇ ବ୍ରିଜ୍ରେ ଯେଉଁ ଯୋଜନା କଥାଟା ମୁଁ ଆଜି ଯାଇଥିଲି ତ ତୁମର ସେଇଠି ଚା ଦୋକାନ୍ଟା ଟି ହଁ ମୁଁ ଆଜି ଯାଇଥିଲି ଯେ ତୁମ ପାଖକୁ ତୁମେ ନଥିଲ ମୁଁ ଆସିଲି ହେରି ଆଉ ତୁମର ଆଉ ଜଣେ କିଏ ଗୋଟେ ସେଇଠି ବସିଥିଲେ ଆଜି ଅହ ଏତେ ଦିନ ପରେ ଯାଇଥିଲି ମୁଁ କହିଲି ଭାଇଙ୍କ ସାଙ୍ଗେ ଟିକିଏ ଦେଖା ହେଇଯିବ ଆଉ ତୁମେ ତ ନଥିଲ ଆଉ ଜାଣିପାରିଲଟି ମୁଁ କିଏ କହୁଛି ହଁ ହଁ ହଁ ଆଜି ଟିକିଏ ବ୍ୟାଙ୍କ କାମରେ ଯାଇଥିଲି ସେପଟକୁ ଆଜି ଛୁଟି ଥିଲା ଭାବିଲି ଯିବାହେରି ଟିକିଏ ବହୁତ୍ ଦିନ ହେଲା ଚାହାଟା ବି ପିନେ ଶୀତଦିନ ଆଉ ସିଆଡ଼େ ଯିବିହେରି ଟିକେ ଆଉ ଦେଖା ହେଇଯିବା ତୁମେ ତ ନ ଥିଲ ଆଉ ଛାଡ଼ ତଥାବି କିନ୍ତୁ ଚାହାଟା ପିଇଲି କିନ୍ତୁ ଭଲ ଲାଗିଲା ହଁ ଭଲ ଲାଗିଲା ମାନେ କ'ଣ ବେଟର୍ ତ ଲାଗିଲା ଆଉ କାହିଁକି ନା ସେମତି କେହି କରୁନାହାନ୍ତି ଆଜିଯାଏଁ ଆଉ କୋଡ଼ିଏ ବର୍ଷ ହେଲାଣି ନା

ଆଉ ତୁମେ ଆଉ ଗୋଟେ ପିଲାକୁ ରଖିଦେଇଛ ଆଉ ହଁ ହଁ ତାପରେ ଗୋଟେ ପିଲା ବି ରଖିଦେଇଛ ନା ମୁଁ ଭାବିଲି ଆଉ କ'ଣ ଭାଇ ହଁ ହଉ ଆଉ ଆଉ ତୁମର ସିଏ ଚାହାଟା ବି ମୁଁ ଜମା ଚାହା ପିଏନି କେତେ ଲେଖାଁ ପାଉଛନ୍ତି ହେ ଜଣଙ୍କୁ ଦୋକାନୀବଲା ଆଁ ଦୋକାନୀ ଭଲଲାଗେ କରିକି ଲାଇଟ୍ଫାଇଟ୍ ଲଗେଇ ପୁରା ମସ୍ତ ହେରିକା ଦେଖାଯାଉଛି ଆଉ ବାହାରକୁ ବି ଇଏ ଦୂରରୁ ଦେଖାଯାଉଛି ଯେଉଁ ପୁରା ଦେଖିଲା ଭଳିଆ ଲାଗୁଛି ଆଉ ଆଉ କେତେବେଳେ ଯିବା ଆଉ ଫୁଣି ଦେଖା ହେଇଯିବା ଆଉ ଭାଇ ମୋର ଦେଖା ହେଇଯିବା ଆଉ ଆଉ ମୁଁ ଆଜି ମୋ ଦୁଇଟା ସାଙ୍ଗକୁ ନେଇକି ଯାଇଥିଲି ବୋଲି ସେଠିକି ଚା ପିଇଆକୁ ମୁଁ କହିଲି ଏଇଠି ମୁଁ ଚାହା ପିଏ ବଢ଼ିଆ ଲାଗେଇ ସିଏ କହିଲେ କେଉଁଟା ଆମକୁ ନେଇକି ଯାଇଥିଲୁ ଯେ ସେଇଠି ପିଇବାକୁ ଆଉ ଛାଡ଼ ଆଉ କ'ଣ କରିବା ଆଉ ତଥାପି ପିଇଲେ କହିଲେ ଆଉ ତୁ ଏଠି ଆଉଛୁ ଆମକୁ ଡାକୁନୁ ମୁଁ କହିଲି ଆ ଦେଖିଦିଅ ଆଉ କେବେ ଆସିବ ଆଉ ଏଇଠି ତୁମ ଭାଇ ଥିଲା ଆସିବ ସବୁଦିନ ଆଉ ଚାହା ବହୁତ ବର୍ଷ ପୁରୁଣା ଇଏ ଫୁଣି ଶୀତଦିନ ଶୀତଦିନ ଚାହା ଆମର ଅଧିକା ଆଉ ଶୀତଦିନ ଏଇ ଭାଲିଆ ପାଗ ଦେଇଛି ଚାହା ନହେଲେ କିଛି ହବନି ହଁ ହଁ ହଉ ଆଉ ହଉ ମୁଁ ଗଲେ ଦେଖା ହେଇଯିବା ଆଉ ଆଉଥରେ